ହଁ ମୋର ମଧ୍ୟଙ୍କ ପ୍ରିୟ ପୁସ୍ତକ ଅଛି ଯାହାର ନାଁ ହେଲା ଦ ଗ୍ରେଟ୍ ସାଇଣ୍ଟିଷ୍ଟ୍ ଏବଂ ମୋର ପ୍ରିୟ ଚଳଚ୍ଚିତ୍ରର ନାମ ହେଲା ଯାଯାବର ଏବଂ ମୋର ପ୍ରିୟ ଟି ଭି ସୋର ନାମ ହେଲା ଭାଗ୍ୟ ଲକ୍ଷ୍ମୀ ଏହାଦ୍ୱାରା ୟାକୁ ଦେଖିବା ଦ୍ୱାରା ମୁଁ ବହୁତ କିଛି ଉପ ଉପକାରିତା ମଧ୍ୟ ପାଏ ଭାଗ୍ୟଲକ୍ଷ୍ମୀ ଦେଖିବା ଦ୍ୱାରା ମୋ ସଂସ୍କାର ମଧ୍ୟରେ ବହୁତ କିଛି ପାର୍ଥକ୍ୟ ଦେଖାଯାଏ ଫରକ ମଧ୍ୟ ଆସେ ମୋ ଡେଲି ଲାଇଫ୍ର ଚଳଣିର ମଧ୍ୟ କିଛି ସୁଧାର ଆସେ ଏବଂ ଯାଯାବର ଯାହାକୁ ଦେଖିବା ଦ୍ୱାରା ବହୁତ କିଛି ପୁରୁଣା ସ୍ମୃତି ମଧ୍ୟ ମନେ ପଡ଼େ ଏବଂ ଇତିହାସ କଥା ମଧ୍ୟ ମନେ ପଡ଼େ ଏବଂ ମୋର ପ୍ରିୟ ପୁସ୍ତକ ଯାହାର ନାଁ ହେଲା ଦ ଗ୍ରେଟ୍ ସାଇଣ୍ଟିଷ୍ଟ୍ ଅଫ୍ ଇଣ୍ଡିଆ ଏହାମାନଙ୍କ ମଧ୍ୟରେ ବହୁତ ଜଣ ସାଇଣ୍ଟିଷ୍ଟ୍ ଅଛନ୍ତି ତାତ୍ମାନଙ୍କ ମଧ୍ୟରେ ମୋର ପ୍ରିୟ ଯିଏକି ହେଲେ ଏ ପି ଜେ ଅବଦୁଲ କାଲାମ ଯାହାଙ୍କ ପ୍ରେରଣା ପାଇ ମୁଁ ଏତେ ବାଟ ଆଗେଇ ଆସିଛି ସେ ହେଲେ ସବୁଠୁ ଗ୍ରେଟେଷ୍ଟ୍ ସାଇଣ୍ଟିଷ୍ଟ୍ ସେ ମଧ୍ୟ ବହୁତ କିଛି କହିଛନ୍ତି ସିଏ କହିଛନ୍ତି କି ମାନେ ତାଙ୍କର ଅନୁପ୍ରାଣୀ ତାଙ୍କ କଥାରେ ମୁଁ ବହୁତ ଅନୁପ୍ରାଣିତ କାରଣ ସେ ସମାଜରେ ମୁଁ ଚାଲିବାର ମାନେ ଚାଲିବା ଶିଖାଇଛନ୍ତି କେମିତି ନିଜେ ମୁଣ୍ଡଟେ କି ବାଟ ଚାଲିବ ସେଇଟା ମଧ୍ୟ ଶିଖାଇଛନ୍ତି ସେଥିଲାଗି ମୋତେ ବହୁତ ଭଲ ଲାଗେ ଏଇସବୁ କିଛି ଆଉ କ'ଣ କହିବି ମୋ ପାଖେ ଶବ୍ଦ ନାହିଁ ଏଇ ପୁସ୍ତକ ବିଷୟରେ କହିବା ପାଇଁ